ଗ୍ରାମର ଲୋକମାନେ ଖେଳକୁ ଏକ ମୁଖ୍ୟ ମନୋରଞ୍ଜନର ମାଧ୍ୟମ ଭାବେ ଆପଣାଇ ଥାନ୍ତି ଯାହାଦ୍ୱାରା ସେମାନଙ୍କର ଉଭୟ ଶାରୀରିକ ଓ ମାନସିକ ଅବସ୍ଥା ସୁସ୍ଥ ହୋଇଥାଏ ଗାଁର ଏକାଧିକ ଲୋକମାନେ ଏକାଠି ହୋଇ ଖେଳିବା ଦ୍ୱାରା ପରସ୍ପର ମଧ୍ୟରେ ବନ୍ଧୁତ୍ୱ ଓ ଭାଇଚାରାର ସ୍ଥାପନ ହୋଇଥାଏ ଏଠାରେ ଲୋକ ମାନଙ୍କର ଅନ୍ୟ କୌଣସି ଉପାୟ ନଥିବାରୁ ଖେଳକୁ ନିଜର ଆନନ୍ଦ ଉତ୍ସବ ଭାବେ ଆପଣେଇ ଥାନ୍ତି